ଓଡ଼ିଶାରେ ଭ୍ରମଣ କରିବା ସମୟରେ ପର୍ଯ୍ୟଟକ ମାନେ ସଚେତନ ହେବା ଉଚିତ ବୋଲି ଇ ବହୁତ ନିରାପତା ଚିନ୍ତା ଅଛି ଯେପରିକି ନିଜର ପରିଚୟ ପତ୍ର ବହନ କରନ୍ତୁ ନିଜର ପରିଚୟ ପତ୍ର ଥିଲେ ଆମେ ଯେଉଁ ଜାଗାକୁ ବି ଯିବା ଆମେ କେଉଁଠୁ ଆସିଛେ କ'ଣ ପାଇଁ ଆସିଛେ ସେସବୁ ଜଣା ପଡ଼ିଯିବ ଜିନିଷ ପତ୍ରର ପାଖରେ ଏବଂ ସୁରକ୍ଷିତ ର ଏବଂ ସୁରକ୍ଷିତ ରଖନ୍ତୁ ନିଜ ଜିନିଷପତ୍ର ପାଖରେ ନ ରଖିଲେ ମାଙ୍କଡ଼ କିମ୍ବା ଚୋରମାନଙ୍କର ନେଇଯିବାର ଆଶଙ୍କା ବହୁତ ଥାଏ କାହିଁକିନା ଆମ ଆମ ଏପଟେ ଏ ଲୋକଙ୍କୁ ଭକୁଆ ବନେଇକି ବି ଚୋରମାନେ ବହୁତ ଲୁଟପାଟ କରନ୍ତି କାରଣ ସେମାନେମାନେ ଜାଣନ୍ତି ଏମାନେ ବୁଲିବା ପାଇଁ ଭ୍ରମଣ କରିବା ପାଇଁ ଆସିଛନ୍ତି ସେଥିପାଇଁ ସେଠାକାର ଲୋକ ଜାଣନ୍ତି ଯେ ସେମାନେ ଚୋର କିନ୍ତୁ ଆମେ ତ ନୂଆ ଲୋକ ଜାଣିବା ଯେ ସେଥିପାଇଁ ନିଜ ଜିନିଷ ନିଜ ପାଖରେ ରଖିବା ଏବଂ ସୁରକ୍ଷିତ ରଖିବା ଅଧିକାଂଶ ଅଞ୍ଚଳରେ କମ ସୁରକ୍ଷା କାରଣ ଛୋଟ ଛୋଟ ଗାଁରେ ପୋଲିସ୍ ସୁବିଧା ନଥାଏ ତ ପୋଲିସ୍ ଆସିବାକୁ ଅଧିକ ସମୟ ଲାଗିଥାଏ ସେଥିପାଇଁ ନିଜ ସେ ଅଞ୍ଚଳରେ କମ୍ ସୁରକ୍ଷା ଦେଖିବାକୁ ମିଳିଥାଏ